ଗ୍ରାମାଞ୍ଚଳରେ କୃଷକ ମାନେ ବିଭିନ୍ନ ପ୍ରକାରର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଯେମିତିକି ଆମର କ୍ଷୁଦ୍ରଚାଷୀ ମାନେ ବେଶି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସେମାନଙ୍କର ମଣ୍ଡିରେ ଭଲ ଭାବରେ ଧାନ ହେଉ ମୁଗ ହେଉ ବିରି ହେଉ କି ଗୋଟିଏ ବିକ୍ରି କରିବା କଥା ବିକ୍ରି କରିପାରୁ ନାହାନ୍ତି ଧାନକୁ ଠିକ ଟାଇମ୍ରେ ମଣ୍ଡିରେ ଦେଇ ପାରୁନାହାନ୍ତି ଏହାକୁ ସେମାନଙ୍କୁ ଅନ୍ୟ ମାଧ୍ୟମରେ ଦେବାକୁ ପଡ଼ୁଛି ଯେଉଁମାନେ ଦଲାଲି ଥାନ୍ତି ସେମାନଙ୍କ ଦ୍ୱାରା ସେମାନେ ଧାନ ବିକ୍ରି କରିଥାନ୍ତି ଅଧିକ ଦରଦାମ ଧାନଟାକୁ ସେମାନେ କମ ଦରରେ ପାଇ ନେଇଥାନ୍ତି ଯାହା ପାଇଁ କି ସେମାନେ ବହୁତ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ ଆଉ ଆମର ପ୍ରଶିକ୍ଷଣ କ'ଣ ନା ଚାଷ ଗ୍ରାମାଞ୍ଚଳର ଲୋକ ଏତେ ଚାଷ ବାସ ଉପରେ ଶିକ୍ଷା ନିଅନ୍ତି ନାହିଁ ସେ ତା ବାପା ଠୁ ଅଜା ଠୁ ଏମିତି ଶିଖି ଶିଖିକି ଚାଷ କରନ୍ତି ଯାହା ଫଳରେ ଆମର ଯେଉଁ ଜମିରେ ବେଶି ଧାନ ଫଳିବା କଥା ସେହିଟାରେ ଯେତିକି ହେଲା ସେତିକି ସେମାନେ ଧାନ ଫଳାଇ ନିଅନ୍ତି ଆଉ ବିଭିନ୍ନ ପ୍ରକାର ଋଣ ମଧ୍ୟ କରିଥାନ୍ତି ସରକାର ହେଉ ସରକାରଙ୍କ ଠାରୁ ବ୍ୟାଙ୍କ ମାନଙ୍କ ଠାରୁ ଗାଁ ଗହଳିରୁ ଯାହା ଫଳରେ ଯଦି ଚାଷୀର ଚାଷ ନ ରହିବ ଆମର ତ ଓଡ଼ିଶା ଗୋଟିଏ ବନ୍ୟା ବାତ୍ୟା ବହୁଳ ଦେଶ ରାଜ୍ୟ ଯାହା ପାଇଁ କି ଆମର ଓଡ଼ିଶାରେ ବିଭିନ୍ନ ପ୍ରକାରର ମାନେ ଫସଲ ହେଉଥିବ ସିଆଡ଼େ ବନ୍ୟା ବାତ୍ୟା ଆସିଲା ସବୁ ଭାସିଯାଏ ବୁଡ଼ିଯାଏ କିନ୍ତୁ ବ୍ୟାଙ୍କ ତ ଋଣ ତା'ର ଛାଡ଼ କରିବ ନାହିଁ କିମ୍ବା ଆମର ଯେଉଁ ଗାଁ ମାନଙ୍କରେ ଯେଉଁ ରହୁଛନ୍ତି ମହାଜନ ମାନେ ସେମାନେ ତ ଋଣ ଛାଡ଼ିବେ ନାହିଁ କୃଷକମାନେ ତାଙ୍କ ଋଣ ଶୁଝିବାକୁ ପଡ଼ିବ ଏ ଯେଉଁ କାଳିଆ ଯୋଜନା ପଇସା ଆସୁଛି ସରକାରଙ୍କ ତରଫରୁ ଗୋଟିଏ କରାଯାଇଛି ସିଏ ବି ତ ଠିକ ଚାଷ ଟାଇମ୍ରେ ମିଳୁନାହିଁ ଅନ୍ୟ ଟାଇମ୍ରେ ମିଳୁଛି ଏହିଭଳିଆ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ସେ କିଛି ଚାଷୀ ଅଛନ୍ତି ଋଣ ଶୁଝି ନପାରି ଚିନ୍ତାରେ ଚିନ୍ତାରେ ନିଜର ଆତ୍ମହତ୍ୟା ମଧ୍ୟ କରି ଦେଉଛନ୍ତି ଏ ବ୍ୟାଙ୍କ ବାଲା ଆସି ତାଙ୍କ ଦୁଆରେ ବସୁଛି ଏଗୁଡ଼ାକ ବହୁତ ଏଭଳି ଅନେକ ବୈଷୟିକ ସହାୟତା ମଧ୍ୟ ସେମାନଙ୍କ ପାଖରେ କିଛି ନାହିଁ ଆର୍ଥିକ ସହାୟତା ସେମାନଙ୍କ ପାଖରେ କିଛି ମିଳି ପାରୁନାହିଁ ଯାହା ଫଳରେ ସେମାନେ ବହୁତ ସମସ୍ୟାରେ ସମ୍ମୁଖୀନ ହେବାକୁ ସେମାନଙ୍କୁ ପଡ଼ୁଛି